ଆମର ସୌରମଣ୍ଡଳ ବିଷୟରେ କହିପାରିବେ ଆମର ସୌରମଣ୍ଡଳରେ ଆଠଟି ପ୍ରକାର ଗ୍ରହ ଥାଏ ଶନି ଶୁକ୍ର ମଙ୍ଗଳ ବୁଧ ପୃଥିବୀ ବୃହସ୍ପତି ଅରୁଣ ବରୁଣ ଗ୍ରହ ମଧ୍ୟରେ ବହୁତ ବଡ଼ ଥାଏ ସୂର୍ଯ୍ୟ ଚାରିପାଖରେ ପୃଥିବୀ ଘୂରେ ପୃଥିବୀ ଚାରିପାଖରେ ଚନ୍ଦ୍ର ଘୂରି ଥାଏ ଏହାଦ୍ୱାରା ପୃଥିବୀ ପୃଷ୍ଠରେ ଦିନ ଦିନ ରାତି ହୋଇଥାଏ ସୂର୍ଯ୍ୟ ଚାରି ପାଖରେ ପୃଥିବୀ ଘୂରିବା ଦ୍ୱାରା ପୃଥିବୀରେ ଋତୁ ପରିବର୍ତ୍ତନ ହେବାର ଦେଖାଯାଏ ଯାହାଦ୍ୱାରା ପୃଥିବୀରେ ସାତଟି ଋତୁ ରହିଛି ସେହି ସାତଟି ଋତୁ ମଧ୍ୟରେ ଆମେ ବର୍ଷା ଶୀତ ଖରା ଏହି ତିିନ ତିନୋଟି ଋତୁ ଅନୁଭବ କରିଥାଉ ଯାହାକି ଆମେ ବର୍ଷା ଦିନରେ ବର୍ଷ ବର୍ଷା ଅନୁଭବ କରିଥାଉ ଯାହାକି ଆମେ ଶୀତ ଶୀତ କହିଲେ ବହୁତ ଶୀତ ଶୀତ ଅନୁଭବ ହୋଇଥାଏ ଖରା କହିଲେ ଖରା ଦିନରେ ଆମେ ବିଭିନ୍ନ ପ୍ରକାର ଫଳ ଜିନିଷ ଖାଇବା ଦରକାର ତାହାଦ୍ୱାରା ଆମେ ଖରାରୁ ରକ୍ଷା ପାଇଥାଉ ଏହା ପାଠ ଏହି ତିନୋଟି ଋତୁକୁ ଆମେ ବହୁତ ପରିମାଣରେ ଅନୁଭବ କରିଥାଉ